ଆମ ପାଖରେ କୌଣସି ସ୍ୱାସ୍ଥ୍ୟ ସେବା ଯଥା ମେଡ଼ିକାଲ ନାହିଁ ଆମେ କୌଣସି ରୋଗୀ ଯଥା ପ୍ରେଗନେଟ ଲେଡ଼ିକୁ ନେବା ପାଇଁ କୌଣସି ରାସ୍ତା ମଧ୍ୟ ଭଲ ନାହିଁ ଆମ୍ବୁଲାନ୍ସ ଆସିବାର ମଧ୍ୟ କିଛି ରାସ୍ତା ନାହିଁ ସେଥିପାଇଁ ଅତି ଏମାରଜେନ୍ସି ଯେଉଁଟା ଆମ ସିରିଆସ୍ ହୁଅନ୍ତି ତାହାକୁ ଯଥା ଶୀଘ୍ର ନେବା ପାଇଁ ସାଇକେଲ କିମ୍ବା ଚାଲି ଚାଲି ନେବାକୁ ପଡ଼େ ଯାହାଦ୍ୱାରା ବହୁତ ଲେଡ଼ି ଗଲା ବାଟରେ ମୃତ୍ୟୁ ମୁୁଖରେ ପଡ଼ନ୍ତି ଏବଂ କିଛି ଏମିତି ସାପ କାମୁଡ଼ାଏ ଯେଉଁ ପିଲାମାନଙ୍କୁ ବାଡ଼ିରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ନେଲା ବାଧ୍ୟରେ ବାଟରେ ସେନେ ମୃତ୍ୟୁ ମୃତ୍ୟୁ ହୋଇଯାଏ ସେଥିପାଇଁ ଆମ ପାଖରେ ଏକ ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ଏକ ମେଡ଼ିକାଲ ହେବା ଉଚିତ